କୂଅରେ ମୋଟର୍ ପକେଇବା ଦ୍ୱାରା ସବୁଆଡ଼େ ପାଣି ଯାଇଥାଏ ଏବଂ ସମସ୍ତେ ପାଣି ବି ନେଇଥାନ୍ତି ଯାହାକି ଆମେ ସବୁ ସେଇ ପାଣିକୁ ଆମେ ସବୁରେ ବ୍ୟବହାର କରିଥାଉ ଯାହା ଯେପରିକି ରୋଷେଇ କପଡ଼ା ଧୁଆ ଘରଧୁଆ ଏବଂ ସବୁ କାର୍ଯ୍ୟରେ ଲାଗିଥାଏ ଆଉ ପାଣି ପିନା ଆମେ କିଛି ବି କରିପାରିବା ନାହିଁ ଯାଦ୍ୱାରା କି କୂଅରେ ପାଣି ମୋଟର୍ ପକେଇଲେ ସବୁଆଡ଼େ ପାଣି ଯାଇଥାଏ ଏବଂ ସମସ୍ତେ ସବୁ ଲୋକ ଓ ସହଜରେ ପାଣି ନେବା ପାଇଁ ସୁବିଧା ହୋଇଥାଏ ଏବଂ ସହଜରେ ନେଇପାରୁିଛନ୍ତି ଯାହାକି ସେଥିରେ କିଛି ବି ପରିଶ୍ରମ କରିବାକୁ ପଡ଼ିନଥାଏ ମୋଟର୍ ଲଗାଇବା ଦ୍ୱାରା ସମସ୍ତେ ସୁବିଧାରେ ପାଣି ନେଇପାରୁଛନ୍ତି ଏବଂ ସେଇ ପାଣିକୁ ଆମେ ପିଇଲେ ଭଲ ଭଲ ହୋଇଥାଉ